ମୁଁ ଓଡ଼ିଆ ଓଡ଼ିଶା ଆମ ଦେଶ ଭାଷା ଓଡ଼ିଆ ଏ ଓଡ଼ିଆକୁ ମୁଁ ବହୁତ ଭଲ ପାଏ ଓ ଲୋକ ମୋ ସାଙ୍ଗସାଥି ସହିତ କଥାବାର୍ତ୍ତା ହେଲାବେଳେ କୌଣସି ମାର୍କେଟିଙ୍ଗ୍ କଲାବେଳେ କିମ୍ବା କୌଣସି ବାହାରକୁ ଗଲାବେଳେ ମୁଁ ଓଡ଼ିଆ ହିଁ ସବୁବେଳେ କୁହେ ଓଡ଼ିଆ କହିବା ଦ୍ୱାରା ଆମର ଓଡ଼ିଆ ଜାତିର ଟେକ ବଢ଼େ ବଢ଼ିବା ଦ୍ୱାରା ମୋତେ ବହୁତ ଖୁସି ଲାଗେ ଏହା ହେବା ଦ୍ୱାରା ଆମ ଭାଷାର ପରିପ୍ରକାଶ ହୁଏ ଆମ ଓଡ଼ିଶାରେ ବି ଆଉ ଅନ୍ୟ ଭାଷା ଅଛି ଯାହାକି ଏକୁଇ ଭାଷା ସାନ୍ତାଳୀ ଭାଷା ଆଉ ଅନ୍ୟାନ୍ୟ ଭାଷା ସେସବୁ ଭାଷାକୁ ପଛରେ ପକାଇ କିନ୍ତୁ ଓଡ଼ିଆ ଓଡ଼ିଶା ଆଗରେ ଅଛି ଏହା ଆମର ମାତୃଭାଷା